କିଏ କହୁଛନ୍ତି ହଁ କୁହନ୍ତୁ କ'ଣ ହେଲା ହଁ ହଁ ହଁ ଆମର ଆମର ଡାକ୍ତରଖାନାରେ ସବୁପ୍ରକାର ସୁବିଧା ଅଛି ଆମ ଡାକ୍ତରଖାନାରେ ସବୁ ସବୁ ଜିନିଷ ସଫାସୁତୁରା ଅଛି ସବୁ ଜିନିଷ ଅପରେସନ୍ ପାଇଁ ବି ସବୁ ଜିନିଷ ଆଭେଲେବୁଲ୍ ଅଛି ଅପରେସନ୍ ପାଇଁ ସବୁ ଯାହା ସବୁ ଦରକାର ଜିନିଷ ସେ ସବୁ ବି ଅଛି ତ ଆମର ଏଇ ଖାଇବା ପିଇବାର ବି ବହୁତ ଭଲ ସୁବିଧା ଅଛି ଖାଇବା ବି ଭଲ ଇଏ ରୋଗୀମାନଙ୍କ ପାଇଁ ଯେଉଁମାନେ ସେଇଠି ଅଛି ସେମାନଙ୍କ ପାଇଁ ସବୁ ଭଲ ବ୍ୟବସ୍ଥା ବିନା ମସଲାରେ ସବୁ ଭଲ ଖାଇବା ପ୍ରସ୍ତୁତ ହୁଏ ଯେମିତି ଦେହ ପାଇଁ ସେଇଟା ଭଲ ରହିବ ତ ଆମର ଏଠି ବହୁତ ସୁବିଧା ଅଛି ଆଉ ଆମର ଏଠି ଏତେ ଭଲ ସୁବିଧା ଅଛି ଆପଣ ୟାକୁ ଛାଡ଼ିକି ଆପଣ ହଁ କ'ଣ କହୁଛନ୍ତି ହଁ କହୁନାହାନ୍ତି ହଁ ଆମ ହସ୍ପିଟାଲ୍ରେ ମେଡ଼ିକାଲ୍ରେ ବିଜୁ ସ୍ୱାସ୍ଥ୍ୟ କା କାର୍ଡ଼୍ର ବ୍ୟବସ୍ଥା ଅଛି ଯାହାଦ୍ଵାରାକି କମ ଖର୍ଚ୍ଚରେ ସ ସବୁ ସୁବିଧା ହେଇପାରିବ ଚିକିତ୍ସା ହେଇପାରିବ ତ ବହୁତ କମ ଖର୍ଚ୍ଚରେ ସବୁ ଜିନିଷ ହେଇପାରିବ ଏତେ ବି ବେଶୀ ପଇସା ଖର୍ଚ୍ଚ କରିବାକୁ ପଡ଼ିବନି ଯେତିକି ଆବଶ୍ୟକ କା କିଏସେ କ କରିବା କରିବା ଆବଶ୍ୟକ ନାହିଁ ତ ସବୁ ସୁବିଧା ଅଛି ଆପଣ ଏତେ ଭଲ ସୁବିଧା ଥାଉ ଥାଉ ଆପଣ ବାହାରେ କାଇଁକି ଯିବେ ତ ଏଠି ବି ବହୁତ ଭଲ ସୁବିଧା ଅଛି ଡାକ୍ତରମାନେ ସବୁବେଳେ ଆଭେଲେବୁଲ୍ ଏଇଠି ଅଛନ୍ତି କିଛି ବି ପ୍ରୋ ଅସୁବିଧା ହବାର ନାହଁ ନର୍ସମାନେ ବି ଭଲ ଦେଖା ଶୁ ଶୁଣା କରିବେ ଆଉ ତାଙ୍କର ଭଲ ଦେଖାଶୁଣା କରିବେ ସଫାସୁତୁରା ସବୁବେଳେ ସଫାସୁତୁରା କ୍ଳିନ୍ ରୁହେ ଆମ ମେଡ଼ିକାଲ୍ ସବୁବେଳେ କିଛି ପ୍ରୋବ୍ଲେମ୍ ନାହିଁ ଏଇଠି ତ ଆରାମ ସେ ଏଇଠି ଆସିପାରିବେ ହଁ ହଁ କ୍ୟାଣ୍ଟିନ୍ ସୁବିଧା ଭଲ ଅଛି ସଫାସୁତୁରା ବାଥରୁମ୍ ହଉ କି ଯାହା ବି ହଉ ସବୁ ସଫାସୁତୁରା ଅଛି ମେଡ଼ିସିନ୍ ପାଇଁ ବି ହଁ ଅଛି ବ୍ୟବସ୍ଥା ଅଛି ତ ସବୁ ସୁବିଧା ଏଠାରେ ଅଛି

ହଁ ଖାଇବା ପିଇବା ବିନା ମସଲାରେ ହୁଏ ଯେମତି ଯାହାଦ୍ଵାରା ଯେମତି ରୋଗୀ ଗୋଟେ ଭଲ ତା' ସୁ ସୁସ୍ଥ ରହିବ ସେ ସବୁ ଭଲ ଖାଇବା ଭଲ ହୁଏ ହଁ ହଁ ରୋଗୀଙ୍କ ପାଇଁ ସୁସ୍ଥ ଖାଦ୍ୟ ଅଛି କେଉଁ କେଉଁ ଜିନିଷ ସେ ସବୁ ବି ଦିଆ ହୁଏ ଏଇ ତ ସବୁ ଜିନିଷ ଅଛି ଆପଣ ଆସନ୍ତୁ ଆଜ୍ଞା ହୁଁ ରଖୁ